ହଁ ହ୍ୟାଲୋ ହଁ ବର୍ଷା ତ ଏ ବର୍ଷ ତ ଖରା ବହୁତ୍ ଅଧିକ ଥିଲା ବର୍ଷା ଯେତିକି ଏବେ ଠୁ କ'ଣ ପାଇଁ ଦିନେ ଦୁଇ ଦିନ ହେବ ଟିକିଏ ପାଗଟା ମାନେ ଟିକିଏ କଅଁଳ ଦେଇଛି ଆଉ ତୁମର ସବୁ ଚାଷବାସ କଲଣି

ଓହୋ ଆଉ ତୁମର ସବୁ ବିଲ ଚାଷ କରିସାରିଲାଣି ଆଉ କେଉଁଥିରେ ସବୁ କରୁଛ ହଳରେ କରୁଛ ନା ଏଇ ଯେଉଁ ଟ୍ରାକ୍ଟରରେ କରୁଛ ଆମର ବି ଆମର ବି ସେଇଆ ଟ୍ରାକ୍ଟରରେ ଥରେ ଖରାଟିଆ ଚାଷ କରିସାରିଲୁଣି ଆଉ ଦେଖିବା ଏଇ ଅକ୍ଷୟ ତୃତୀୟା ଆସିଲେ କ'ଣ ଦେଖିବା କରିବା ଆଉ ସେହିଦିନ ତ ଅନୁକୁଳ ହେବ ନାହିଁ କି ଆଉ କିଏ ତୁମର ଏଥର କେତେ ଏକର ଜମି କରୁଛ ଆମର ବି ସେଇଆ ବହୁତ୍ ବିଲକୁ ଅନ୍ୟ ମାନଙ୍କୁ ଦେଇଛୁ ସେମାନେ କରୁଛନ୍ତି ଆଉ ନିଜ ହାତରେ ବି ସେଇ ତିନି ଚାରି ଏକର କରୁଛୁ

ରଜରେ ଭାବୁଥିଲି ଏ ବର୍ଷ ଯିବି ବୋଲି ଯେ ଆମ ଘରକୁ ଆଉ ତ ଯାଇ ପାରିବିନି ଛୁଆଙ୍କର ଏଥର ବଡ଼ ଝିଅର ଦଶମ କ୍ଲାସ ଛୁଟି ନାହିଁ ଟିଉସନ ଛୁଟି ନାହିଁ ଏଣିକି ସେ ଟିଉସନ ତ ଛାଡ଼ିକି ଯାଇ ପାରିବିନି ଆଉ ଯାହା ଆମ ଘର ଆସିବେ ଆଉ ମୁଁ ଆଉ ଯାଇ ପାରିବିନି ଏବର୍ଷ ରଜକୁ ଏଇଠି ଦୋଳି କରିବୁ ପିଠା ତ ମୋ ଶାଶୁ ଅଛନ୍ତି ପିଠା ଶାଶୁଙ୍କର ମୋର କରିବୁ ଏମିତି ଆଉ ଆଉ ତୋ କଥା କହ

ତୋତେ

ଓହୋ ମୁଁ ବି ସେଇ ପୋଡ଼ପିଠା କରିବି ଆଉ କାକରା କରିବି ଆରିସା କରିବି ଏମିତି କରିବି ଆଉ ତତେ ପୋଡ଼ ପିଠା ଆସେ କି ହଁ ମୁଁ ତ କରେ ମୁଁ ଏଇ ୟୁଟ୍ୟୁବ୍ରେ ଦେଖିକି ଶିଖିଛି ମ ହଁ କରୁଛି ସାବିତ୍ରୀ ତ ଏବେ ପଡ଼ିବ ଆଉ ଏ ଶୁଣୁନୁ ହଉ ଆଉ ଟିକିଏ ପରେ କଥା ହେବା ଏବେ ଟିକିଏ ରଖ ଆଉ ଟିକିଏ ପରେ ମୁଁ କଥା ହେଉଛି ଆଁ ହଉ ହଉ ହଉ ରଖ